ହାଲୋ ସାର୍ ଆପଣଙ୍କର କ୍ୟାବ୍ରେ ମୋତେ ଟିକେ କଟକ ଛାଡ଼ିଦେବେ କି ପ୍ଲିଜ୍ ସାର୍ ମୋର ନଅଟାରେ ଟ୍ରେନ୍ ଅଛି ମୋର ନଅଟାରେ ଯାଇକି ଟ୍ରେନ୍ ଧରିବାର ଅଛି ପ୍ଳିଜ୍ ସାର୍ ମୋ ଘରେ ମୋ ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି ସାର୍ ପ୍ଲିଜ୍ ମୋ ଜେଜେମାଆର ଦେହ ଖରାପ ଟିକେ ଜଲ୍ଦି ଛାଡ଼ିବେ କି ଆପଣଙ୍କର କେତେ ଟାଇମ୍ ଲାଗିବ ଆଉ ଆପଣ କେତେ ଟାଇମ୍ କେତେ ଟଙ୍କା ନେବେ